ଆମ ଏସବୁ ଜାଗାରେ ଆପେଲ୍ ଗଛ ଅଙ୍ଗୁର ଗଛ ଏଟା ତ ବଞ୍ଚିବା କଷ୍ଟକର କିନ୍ତୁ ଗ୍ରୀଷ୍ମ ଶୀତ ଦିନେ ଗଛର ଯତ୍ନ ଟିକେ ଅଲଗା ପ୍ରକାର ନେବାକୁ ଆମ ପଡ଼ୁଛି ଗ୍ରୀଷ୍ମ ଦିନେ ଗଛମୂଳରେ ଆମେ ପାଣି ଦେବାକୁ ପଡ଼ୁଛି ସେଇଟା ପାଣି ଅତିରିକ୍ତ ଟିକେ ଦେବାକୁ ପଡ଼ୁଛି ପାଣି କମ୍ ହେଲେ ବି ସେ ଗଛ ବି ଆମେ ରହିବନି ଶୁଖିଯିବ ଆଉ ଶୀତ ଦିନେ ଗଛର ପାଣି ଟିକେ ଆମେ କମ୍ ଲାଗୁଛି ଶୀତଦିନେ ପାଣି ସେତେ ଦରକାର ହୁଏ ନାହିଁ କିନ୍ତୁ ଗ୍ରୀଷ୍ମ ଦିନେ ଖରା ବେଶୀ ସେଦିନେ ଆମେ ଯେଉଁ ଭଲ ଗଛଟା ଥିବ ପାଣି ଦୁଇଦିନ ପରେ ଗୋଟେ ଦିନ ପରେ ନଦେଲେ ସେ ଗଛଟା ଶୁଖିଲା ପରେ ଟାଇପ୍ର ହେଇଯିବ ହଁ ଶୀତ ଦିନେ କିନ୍ତୁ ସେ ଟାଇପ୍ରେ ହେଉନି ଗଛର ଯତ୍ନ ଆମେ ଗ୍ରୀଷ୍ମ ଦିନେ ହିଁ ବେଶୀ ନେବାକୁ ପଡ଼ୁଛି ଶୀତ ଦିନେ ଯତ୍ନ ନେବାକୁ ପଡ଼ୁଛି ଏ ପୋକ ଫୋକ ଯଦି ଲାଗିବ ତାକୁ ଆମେ ଟିକେ ସ୍ପ୍ରେ ଫ୍ରେ କରିକିନା ତାକୁ ଗଛକୁ ଟିକେ ଭଲ ସୁରକ୍ଷିତ ଭାବରେ ରଖିବାକୁ ପଡ଼ୁଛି କିନ୍ତୁ ଗ୍ରୀଷ୍ମ ଦିନରେ ତ ବଡ଼ ସମସ୍ୟା ହେଉଛି ପାଣି ପାଣି ଦେଲେ ହିଁ ସେ ଗଛଟା ସୁନ୍ଦର ଦିଶିବ ଭଲ ରହିବ ଯେଉଁ ଗଛ ହଉ ଫୁଲ ଗଛ ହଉ ଆଉ ଯେ ଆମର ଆମ୍ବ ଗଛ ହଉ କି ନଡ଼ିଆ ଗଛ ହଉ ପାଣି ନଦେଲେ ସେ ଗଛଟା ଶୁଖିଯିବ ଶୀତଦିନେ ସେଟା ଫୁଲ ଗଛଟା କ'ଣ ହେଉଛି ଯେ ଶୀତଦିନେ ଟିକେ ଶୀତଳିଆ ଭାବ ଥାଉଛି ସେଥିରେ ଅଳ୍ପ ଅଳ୍ପ ପାଣି ତାକୁ ୟୁଜ୍ କଲେ ସେ ଫୁଲଟା ବି ଫୁଟିବ ଭଲ ଭାବରେ ସେଟା ପାଇଁ ଟିକେ ଟିକେ ପାଣି ଦେବାକୁ ପଡ଼ୁଛି ଗଛର ଯତ୍ନ ଏଇଭଳି ଆମେ ନେଲେ ଟିକେ ଭଲ ହେଉଛି କିନ୍ତୁ କଷ୍ଟକର ହେଉଛି ଆମେ ଗ୍ରୀଷ୍ମ ଋତୁରେ